ଆମ ଓଡ଼ିଶାରେ ଲୋକପ୍ରିୟ ପରସ୍ପର ସହିତ ସଂଯୋଗ ରହିଛନ୍ତି ବା ରହିଥିବେ ଆଉ ସେମାନେ ପରସ୍ପର ଗୋଟେ ଆମର କାର୍ଯ୍ୟ ଅନୁଷ୍ଠାନ ହେଲେ ସମସ୍ତେ ଲୋକ ମିଳିମିଶି କିରି ଆମେ ସେଇ ମୁଖ୍ୟ କାର୍ଯ୍ୟଟିକୁ ସମ୍ପାଦନ କରିଥାଉ ଆଉ ନାଟକ ଆକାରରେ ଏଇ ଯଦି କରିବାର ଥାଏ କରିଥାଉ କୌଣସି ଅନୁଷ୍ଠାନ ହେଲେ ଲୋକ ପରସ୍ପର ସହ ମିଳିମିଶିକି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଥାଉ ଆଉ କିଏ ଯଦି କୌଣସି ପ୍ରୋଗ୍ରାମ୍ କଲେ ତା ପ୍ରୋଗ୍ରାମ୍ ଆମେ ଦେଖିବାକୁ ଯାଉ ତାକୁ ଆମେ ବାଃ ବାଃ କହୁ ଉତ୍ସାହ ସହିତ କରୁ ଆଉ ମିଳିମିଶି ବି ଲୋକମାନେ ସମ୍ପ୍ରଦାୟକୁ କରିଥାନ୍ତି ଆଉ ସମସ୍ତେ ଆଲୋଚନା ବସିକି ଏକାଠି ଆଲୋଚନା ବସିି ଆଲୋଚନା କରୁ କେଉଁ ଜିନିଷଟା କେମିତି ଗଲେ କେମିତି ଭଲ ହବ ସେ ବି ଆମେ ଆଲୋଚନା କରୁ ଆମେ ଆମେ ଏକଥା ସହିତ କରିଥାଉ ସବୁ କାମ ଆମର ଲୋକଙ୍କ ସାଙ୍ଗରେ ମିଳିମିଶି ଆମେ ଏକା ସାଙ୍ଗରେ କରୁ